ସହରାଞ୍ଚଳରେ ଏତିକି ସୁବିଧା ଟିଉସନ ମିଳୁଛି ଓ ଗ୍ରାମାଞ୍ଚଳରେ ସେତକ ହୋଇ ପାରୁ ନାହିଁ ସହରାଞ୍ଚଳରେ ଆମେ ଯେତେବେଳେ ଚାହିଁବା ବହି ପେନ୍ ଖାତା ପେନ୍ସିଲ୍ ରବର ସବୁ କିଣି ପାରିବା କିନ୍ତୁ ଗ୍ରାମାଞ୍ଚଳରେ ଆମେ ସେସବୁ ସୁବିଧା ପାଇ ପାରୁନାହୁଁ ସହରାଞ୍ଚଳରେ ଗାଡ଼ି ସୁବିଧା ଅଛି ପିଲାମାନେ ଯିବା ଆସିବା କରିପାରୁଛନ୍ତି କିନ୍ତୁ ଗ୍ରାମାଞ୍ଚଳର ପିଲାମାନେ ଚାଲିକି ବା ସାଇକେଲରେ ଯିବା ଆସିବା କରୁଛନ୍ତି ଆମର ଏଠି ଟିଉସନ ଅସୁବିଧା ହେଉଛି ପିଲାମାନେ ଚାରି ପାଞ୍ଚ କିଲୋମିଟରରୁ କୋଚିଂ ସେଣ୍ଟର ଯାଉଛନ୍ତି କୋଚିଂ ସେଣ୍ଟର ଗଲା ବେଳେ କ'ଣ ସାଇକେଲ ବର୍ଷା ବର୍ଷି ହେଲା କି ଯାହା ହେଲା ଅସୁବିଧା ସେଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି କିନ୍ତୁ ସହରାଞ୍ଚଳରେ ଏତକ ସୁବିଧା ଅଛି